ହ୍ୟାଲୋ ନମସ୍କାର ଆଉ ଯୋଗ କ୍ଲାସ୍ ଆଟେଣ୍ଡ୍ କରୁଛନ୍ତି କି ନାଇଁ ଅହ ପାଞ୍ଚଟାରୁ ତ ଛଅଟା ହେଉଛି ଅନ୍ଲାଇନ୍ କରୁଛନ୍ତି ତ ହୁଁ ଆପଣ ସମସ୍ତଙ୍କୁ ଶିଖଉଛନ୍ତି ତ ଉଁ ହୁଁ ହୁଁ ହୁଁ ଆଉ ଯୋଗ ଶଖିବା ଦ୍ୱାରା କାଣ କାଣ ଉଁ ଫାଇଦା ହେଉଛି

ହୁଁ ଯାହା ଶିଖୁଛନ୍ତି ବି ଆପଣଙ୍କର ପରିବାର ସମସ୍ତଙ୍କୁ ଶିଖାଇବେ ହୁଁ ହୁଁ ହଁ ଆଉ ପଇସାପତର୍ କେମ୍ତି ସବୁ ଠିକ୍ସେ ସମସ୍ତଙ୍କନୁ ହଁ ହଁ ଟିକେ ହଁ ଆଉ ଆଉ ଭଲ୍ ଅଛନ୍ତି ତ ହଁ ଭଲ୍ ଅଛି ହୁଁ ହଁ ହଁ ଆଉ କାଣା ଆଉ ହୁଁ ହୁଁ ହୁଁ ହୁଁ ଏନ୍ତି ନାଇଁ ସମସ୍ତଙ୍କୁ ତ ଅନ୍ଲାଇନ୍ ଟ୍ରେନିଂ ଦିଆଯାଉଛି ଯୋଗରେ ଯୋଗ ବିଷୟରେ ବାକି ହଁ ଆଉ କେତେଜଣ ଯଦି ବାହାରିବେ ଆଡ଼୍ କରିଦେବେ ଆଉ ଲିଙ୍କ୍ରେ ଯାଇକିନା ଟିକେ ହୁଁ ହୁଁ ଆଡ଼୍ କରିଦେଇକି ଟିକେ ଉଁ ଅନ୍ଲାଇନ୍ରେ ଅନ୍ଲାଇନ୍ରେ ତ ହବ କିଛି ନାଇଁ ଘରେ ବସିକି ଆପଣମାନେ ସମସ୍ତେ କରିପାରିବେ ଆଉ ଘରୋଲି ହଁ ହଁ ଅନ୍ଲାଇନ୍ରେ କାଁ କ'ଣ କେମ୍ତି ବାହାରକୁ ତ ଯିବାକୁ ନାଇଁ ପଡ଼େ ହୋ ଘରେ ତ ହିଁ କରିବେ ଦେଖିଦେଖି ସବୁ ନାଇଁ କି ଆଉ କା ହୁଁ ହଁ ନିଜେ ସୁସ୍ଥ ରହିବ ମନ ଶାନ୍ତି ରହିବ ଯେତେ ମନେ କର ଚିଡ଼୍ ଚିଡ଼ାପନ୍ ଯେନ୍ ହେଉଛି ହେରାକ କିଛି ନାଇଁ ହୁଏ ଆଉ ରାଗେ ରାଗେ ରାଗେ ରାଗେ ନାଇଁ ଲାଗୁଥିସି ସବୁବେଳେ ହୁଁ ହଁ ଆଉ କିଛି ନାଇଁ ହୁଁ ବୋଇଲେ ଆଉ କାଣା କହୁନ୍ ହଁ ହଁ ହଁ ହଁ ନାଇଁ ଠିକ୍ କଲେ ଯେ ହୁଁ ଆଉ ଲିଙ୍କ୍କୁ ଆଉ କେତେଜଣଙ୍କୁ ଟିକେ ହଁ ଆଉ କେତେଜଣଙ୍କୁ ଟିକେ ଆଡ଼୍ କରେଇ ଦେଉନ କେତେଜଣଙ୍କୁ ଟିକେ କରେଇ ହଁ ଲିଙ୍କ୍ ହଁ ହୁଁ ହଁ ମୁଇଁ ତ ଶିଖାଉଛି ମୁଇଁ ତ ସମସ୍ତଙ୍କୁ ଶିଖେଇବି ବାକି କାଣ କାଣ ଫାଇଦା ହେଉଛି କାଣ ଆପଣ ଯଦି ସେ ଜାଗାକୁ ଫିଲ୍ଡକୁ ନାଇଁ ଆପଣ ଅନ୍ଲାଇନ୍ ଟ୍ରେନିଂ ନଉଛନ୍ ତ ମୁଇଁ ଯଦି ଆପଣଙ୍କୁ ଶିଖେଇଲି ଅନ୍ଲାଇନ୍ ଟ୍ରେନିଂ ଯେତେବେଳେ ନେଉଛନ୍ତି ତୁମର କାଣା କାଣା ଫାଇଦା ହେଉଛି ସେ ସେଟା ଯଦି ବାହାର ଲୋକମାନଙ୍କୁ କହିପାର୍ବେ ବୋଲେ ସେମାନେ ବି ଆନ୍ଲାଇନ୍ କ୍ଲାସ୍ କଲେ ଭଲ ହେଇତା

ହଁ ହଉ ସିନା ଟିକେ ଦେଖ୍ବେ ଏଁ ଟିକେ ଦେଖ୍ବେ ଆଉ ଟିକେ ଠିକ୍ଠାକ୍ କର୍ବେ ଆଉ ହଉ ରଖୁଛି